ମୁଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଜଣେ ଅଧିବାସୀ ମୁଁ ବେତନଟି ବ୍ଲକର ପୁରିନ୍ଦା ଜିପି ଶଶା ଗାଁ ଗାଁରୁ କହୁଛି ଆମର ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟସେବା ଗୁଡ଼ିକ ଗ୍ରାମାଞ୍ଚଳରୁ ହିଁ ମାନେ ଆରମ୍ଭ ହୋଇଥାଏ ଯେପରିକି ଆମ ଗାଁରେ ଅଙ୍ଗନବାଡ଼ି ଦିଦି ଆଶା ଦିଦି ଏମାନେ ସବୁ ରହିଛନ୍ତି ଆମ ଆମମାନଙ୍କର କି ଆମ ଗାଁର ଯେଉଁ ଲୋକମାନଙ୍କର ଯାହାବି ଦେହ କିଛି ଖରାପ ହେଲା ସେମାନେ ପ୍ରଥମେ ଆଶା ଦିଦି କିମ୍ବା ଅଙ୍ଗନବାଡ଼ି ଦିଦିଙ୍କୁ ଜଣାଇଥାନ୍ତି ତାଙ୍କ ମାଧ୍ୟମରେ ଶହେ ଆଠ ଗାଡ଼ି ଘରକୁ ଆସିଥାଏ ଏବଂ ଆମର ବେତନଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମେ ଯାଇଥାଉ ସେଇଠି ମଧ୍ୟ ଷ୍ଟାପ୍ମାନେ ଭଲ ସେବା ସେମାନେ ପ୍ରଦାନ କରିଥାଆନ୍ତି ଗୋଟେ ଗରିବ ଲୋକ କିମ୍ବା କିଏ ଜଣେ ଅଜାଣୁଆ ଲୋକଙ୍କୁ ବହୁତ ସାହାଯ୍ୟ ସହଯୋଗ ସେମାନେ କରିଥାଆନ୍ତି ଯେପରିକି ଯଦି ସେମାନଙ୍କର କିଛି ଏମାର୍ଜନସି ଦରକାର ହେଲା ଯେ ସେମାନେ ଆଡ଼ମିସନ୍ ହେବାପାଇଁ ତାଙ୍କୁ ସେମାନଙ୍କର ପଞ୍ଜିକରଣ ଠାରୁ ଆରମ୍ଭ କରି ବେଡ଼୍ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି ଏବଂ ସେମାନେ କେମିତି ସ୍ୱାସ୍ଥ୍ୟସେବା ଠିକ୍ ଭାବରେ ପାଇ ପାରିବେ ତାର ମଧ୍ୟ ସେମାନେ ଦେଖାଶୁଣା କରନ୍ତି ତା ସହିତ ଆମ ଗାଁରେ ଆଉ ଜଣେ ଦିଦି ମଧ୍ୟ ସେମାନେ କାମ କରନ୍ତି ସିଏ ମଧ୍ୟ ହେଲ୍ଥ କୋଡ଼ିନେଟର୍ ଭାବରେ ଅଛନ୍ତି ତାଙ୍କ ମାଧ୍ୟମରେ ବି ଆମେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାଉ ସେଇଠି ଆମର ରୋଗ ଠିକ୍ ଭାବେ ଭଲ ଯଦି ବି ନହେଲା ଯଦି ରେଫର୍ କରନ୍ତି ସେମାନେ ବାରିପଦା ପି ଆର୍ ଏମ୍ ମେଡ଼ିକାଲ୍ କଲେଜ୍ କିମ୍ବା ମେଡ଼ିକାଲ୍କୁ ତାଙ୍କ ମାଧ୍ୟମରେ ଆଶା ଦିଦିଙ୍କ ମାଧ୍ୟମରେ ଆମେ ଯାଇଥାଉ ସେ ମଧ୍ୟ ଆମକୁ ସବୁ ସୁବିଧା ସୁଯୋଗ ଦେଇ ଦେଇଥାନ୍ତି ସେଇଠି ମଧ୍ୟ ଆମେ ରେଜିଷ୍ଟେସନ୍ ଠୁ ଆରମ୍ଭ କରି ଔଷଧ ମାଗଣାରେ ଯେଉଁ ମିଳୁଛି ସେଇଠୁ ସେଇଠୁ କେମିତି ଆଣି ପାରିବା ତା ସହିତ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଯେମିତିକି ଜଣଙ୍କର ଅଲଟ୍ରାସାଉଣ୍ଡ୍ କିମ୍ବା ରକ୍ତ ପରୀକ୍ଷା ଏଇ ସବୁ ଜିନିଷଗୁଡ଼ିକ ସେମାନେ ଆମକୁ ସାହାଯ୍ୟ କରିଥାଆନ୍ତି ଯାହା ମାଧ୍ୟମରେ ଆମେ ଭଲ ଭାବରେ ସ୍ୱାସ୍ଥ୍ୟସେବା ଆମେ ପାଇ ପାରିଥାଉ ତା ସହିତ ଯଦି ଆମେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ରୁ ମଧ୍ୟ କିଛି ଠିକ୍ ଭାବରେ ଆମେ ସ୍ୱାସ୍ଥ୍ୟସେବା ନପାଇ ମାନେ ଆରୋଗ୍ୟ ଲାଭ ନକରି ପାରିଥାଉ ତେବେ ଆମ ପାଖରେ ଜଣେ ଅଛନ୍ତି ଜୀବନଦୀପ୍ ହସ୍ପିଟାଲ୍ ତାଙ୍କ ପାଖକୁ ମଧ୍ୟ ଯାଇଥାଉ ଆମଭଳି ସେଇଠି ବିଭିନ୍ନ ଜାଗାରୁ ମୟୂରଭଞ୍ଜ ଜିଲ୍ଲାରୁ ଆସିଥାଆନ୍ତି ତାଙ୍କ ପାଖରେ ବି ବହୁତ ଗୁଡ଼ିଏ ତାଙ୍କର ଷ୍ଟାପ୍ ଅଛନ୍ତି ସେମାନେ ବି ଆମକୁ ବହୁତ ସାହାଯ୍ୟ କରିଥାନ୍ତି ମାନେ ନାମ ପଞ୍ଜୀକରଣ ଠାରୁ ଡାକ୍ତରଙ୍କ ପାଖକୁ ପହଞ୍ଚିବା ପାଖରୁ ତାପରେ ତାଙ୍କ ବ୍ଲଡ଼୍ ଟେଷ୍ଟ୍ ଏସବୁ ଜିନିଷରେ ସେମାନେ ଆମକୁ ବହୁତ ସାହାଯ୍ୟ କରିଥାଆନ୍ତି ଏମିତିକି ଔଷଧ କିଣା ପର୍ଯ୍ୟନ୍ତ ସେମାନେ ଆମ ସାଙ୍ଗରେ ରହିଥାଆନ୍ତି ଆଉ ମୋବାଇଲ୍ ନମ୍ବର୍ ବି ସେମାନେ ନେଇଥାଆନ୍ତି କି ମଝିରେ ମଝିରେ ବୁଝିବା ପାଇଁ ଔଷଧ କେମିତି ଖାଇବା କି କ'ଣ କରିବା ଏସବୁ ତାପରେ ଔଷଧ ଯେଉଁ ମିଳୁଛି ସେଇଠୁ ସିଏ ବି ଲେଖି ଦେଇଥାନ୍ତି ଯେ ଆମେ କେମିତି କେଉଁ ସମୟରେ କେଉଁ ଔଷଧ ଖାଇବା ଏଇଭଳି ସବୁ ଆମ ମୟୂରଭଞ୍ଜ ଜିଲ୍ଲାରେ ଆମେ ସୁବିଧା ସୁଯୋଗ ପାଇ ପାରୁଅଛୁ